କାଣା କହୁଛ କୁହ ହଁ କପଡ଼ା ଦରକାର ଥିଲା କେଁ କେତେ ଦରକାର ଥିଲା ଆମର ବୋଇଲେ ନୂଆଖାଇ ବେଲେ କିି ଟିକେ ଡିସକାଉଣ୍ଟ କରିକି ଦେଉଛନ୍ ବେଶୀ ନେଲେ ଡିସକାଉଣ୍ଟ କରିଦେଉଛନ୍ ବେଶୀ ନବ ବୋଇଲେ ତିରିଶ ଚାଳିଶ ହଜାର ଟଙ୍କାର ନବ ବୋଲେ ଡିସକାଉଣ୍ଟ କରିଦେମୁ ଯେତେ ବି ସାଇଜ୍ କହିଲେ ସେତିକି ସାଇଜ ବି ଦେଇଦେମୁ ଆମେ ହବା ଯେ ଯେତ୍କି ସାଇଜ୍ର କହିବେ ସେତକି ସାଇଜ୍ରେ ଝିଅମାନଙ୍କର ଟୁକେଲ୍ମାନଙ୍କର ମନୁଷମାନଙ୍କର ପିଲାମାନଙ୍କର ମେହେନ୍ଦୀ ମାନଙ୍କର ସ୍ତ୍ରୀଲୋକ ମାନଙ୍କର ବୁଢ଼ୀମାନଙ୍କର ସବୁ ମିଲଛି ଯେ ଜିନ୍ସ ମିଲ୍ବା ତୁମକେ ସ ସୁତା ୱାଲାର ବି ମିଲ୍ବା ପିଓର ସୁତି ମିଲ୍ବା ସେଷ କାଟର ମିଲ୍ବା ସମ୍ବଲପୁରୀ ଶାଢ଼ୀ ସମ୍ବଲପୁରୀ ଶାଢ଼ୀ ପ୍ୟାଣ୍ଟ ସାର୍ଟ ଭଲ ଭଲ ଅଛେ ନାଇଁ ବିଜନେସ୍ ଲାଗି ବୁଝେଇବି ଦେମା ଆସିଲେ ଆମର୍ ଦୋକାନରେ ବସିବ ଅଧାଘଣ୍ଟା ଆମେ ଭଲସେ ବୁଝେଇବି ଦେମୁ ହେନ୍ତା ବିଜନେସ୍ କରିବ ଯେ ଦୁଇ ପଇସା କମେଇ ପାର୍ବ ଗାଁରେ ବସି କରିବି ଦୁଇ ଟଙ୍କା କମେଇ ପାରିବ ହେନ୍ତା ହିସାବରେ ଦେମୁ କମ୍ ଲଗେଇକି ବିି ଦେମୁ ଆମେ ଡିସକାଉଣ୍ଟ କରିକି ଦେସୁଁ ଭାଇ ଆମେ ତ ତୁମର ଇଚ୍ଛା ଦେଖ କେବେ ଆସିବ ଯେ

ହଁ ଠିକ୍ ଅଛି ଆସ ହୁଁ